ମୁଁ ୟୁଟ୍ୟୁବ୍ ଚ୍ୟାନେଲରେ ମୋ ପ୍ରିୟ ଖାଦ୍ୟ ରେସିପି ଚ୍ୟାନେଲ୍ ଗୁଡ଼ିକ ଭିତରୁ ଟେଷ୍ଟି ଆଉ ଡିଲିସିଅସ୍ରୁ ମୁଁ ଚିକେନ୍ ତରକାରୀଟେ ଶିଖିଛି ଫାଷ୍ଟ ଆମେ କିଛି ଚିକେନ୍ ନେବା ଚିକେନ୍ ନେଲା ପରେ ତାକୁ କିଛି ଧୋଇକି ରଖିଦେଲା ପରେ ଆମେ ଗ୍ୟାସ୍ ଲଗେଇକି କଡ଼େଇରେ ତେଲ ଗରମ କରିବା ତେଲ ଗରମ ହୋଇସାରିଲା ପରେ ଆମେ ପିଆଜ ପକେଇବା ପିଆଜ ଟିକିଏ ଭାଜି ହୋଇସାଇଲା ପରେ ତାପରେ ଆମେ ଅଦା ରସୁଣ ପେଷ୍ଟ ରଖିଥିବା ତାକୁ ଆମେ ପକେଇବା ତାପରେ ଟିକିଏ ପାଣି ଦେଇକି ତାକୁ ଭଲସେ କଷିବା ତାପରେ ହଲଦୀ ଗୁଣ୍ଡ ଲଙ୍କା ଗୁଣ୍ଡ ଲୁଣ ଗରମ ମସଲା ଚିକେନ୍ ମସଲା ଆମେ କିଛି ପକେଇବା ପକେଇ ସାରିଲା ପରେ ତାକୁ ପୁଣି ପାଣି ଦେଇକି ଟିକିଏ କଷି ସାରିଲା ପରେ ତାପରେ ଆମେ ଚିକେନଟାକୁ ପକେଇବା ଚିକେନଟାକୁ ପକେଇ ସାରିଲା ପରେ ଆମେ କିଛି ସମୟ ପରେ ଘାଣ୍ଟିକି ତାପରେ କିଛି କିଛି ଢାଙ୍କୁଣୀଟିଏ ଘୋଡ଼େଇ ଦେଇକି ଆମେ ତାକୁ କିଛି ସମୟ ମାନେ ୱେଟ୍ କରିବା ଦଶ ପନ୍ଦର ମିନିଟ୍ ତାପରେ ଆମେ ଦେଖିବା ଠିକ୍ସେ ହେଲା କି ନାହିଁ ତାପରେ ଠିକ୍ ଯଦି ହୋଇଯାଇଥିବ ଆମେ ଖୋଲିକି ତାପରେ ଆମେ ତାକୁ କିଛି ସୁନ୍ଦର ଦେଖାହେବା ପାଇଁ କିଛି ଧଣିଆ ପତ୍ର କାଟିକି ତା ଉପରେ କିଛି ଧଣିଆ ପତ୍ର ପକେଇବା ଏବଂ ଗରମ ମସଲା ବି ପକେଇବା ତାପରେ ଆମକୁ ବି ବହୁତ ଭଲ ଲାଗିବ ତାପରେ ଆମ ଚିକେନ୍ ଟି ଆମର ପ୍ରସ୍ତୁତ ହୋଇଯିବ